ହ୍ୟାଲୋ ଆପଣ ପାତ୍ର ଟ୍ରାଭେଲ୍ସ୍ରୁ କହୁଥିଲେ କି ଆସନ୍ତାକାଲି ଆମର ବାପା ମାଁ ବାଲେଶ୍ୱରରୁ ବେତନଟି ଆସିବେ ତେଣୁ ଆପଣଙ୍କ ଗାଡ଼ି ନିହାତି ଜରୁରୀ ହଉଥିଲା ଆଉ କେତେ କଣ ତାର ଭଡ଼ା ବାବଦରେ ଆପଣ ପଇସା ନେବେ ଆସନ୍ତାକାଲି ଆଜ୍ଞା ଆସନ୍ତାକାଲି ଦିନ ଦୁଇଟା ପରେ ତିନିଟା ସାଢ଼େ ତିନିଟା ସମୟରେ ବାପା ମାଁ ଭାଇ ଭଉଣୀ ବାଲେଶ୍ୱରରୁ ବେତନଟି ଆସିବେ ତେଣୁ ଆପଣ ନିଶ୍ଚିତ ଭାବରେ କାଲି ଗାଡ଼ିରେ ସେଇଠି ଲଗାଇବେ ଆଉ କିଛି ପଇସା ପତ୍ର ଆପଣଙ୍କର ଫୋନ୍ପେ କରିଦେବେ କି ଆସନ୍ତାକାଲି ଠିକ୍ ଆସନ୍ତାକାଲି ଦୁଇଟା ସମୟରେ ଦୁଇଟା ତିନିଟା ଭିତରେ